ମୁଁ ଗୋଟିଏ ହାଉସ୍ ୱାଇଫ୍ ଆଉ ମୋର ଟିକେ ଲେଖିବାକୁ ପସନ୍ଦ କରେ ମୋ ସ୍ୱାମୀଙ୍କର ଜନ୍ମଦିନରେ ମୁଁ ଗୋଟିଏ କବିତା ଲେଖିଥିଲି ତାଙ୍କୁ ବହୁତ ପରିମାଣରେ ପସନ୍ଦ ହୋଇଥିଲା ସେମାନେ ଏହାକୁ ବହୁତ ଆପ୍ରିସିଏଟ୍ କରିଥିଲେ ଆଉ ମୋତେ ବି କହିଲେ ତୁ ଏହାକୁ ଲେଖିକି ବି ତୁ ଲେଖିଲେ ବି ତୁ ଆଗକୁ ଗୋଟିଏ ଭଲ ଲେଖିକା ହୋଇପାରିବୁ ବହୁତ ପସନ୍ଦ